ଦେଖନ୍ତୁ ଆମର ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଆମ ଦେଶର ବହୁତ ଉନ୍ନତି ହେଇଛି ଏମିତିକି ଆମ ମଣିଷମାନେ ଆଉ ଘରୁ ଦୁଆରକୁ ବାହାରୁ ନାହାନ୍ତି ଘରେ ବସି ହିଁ ସେମାନଙ୍କର ସବୁ କିଛି ସୁବିଧା ଅସୁବିଧା ସାହାଯ୍ୟ ପାଇପାରୁଛନ୍ତି ଦେଖନ୍ତୁ ଯେଉଁ ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁଁ ଆମେ ଘରେ ବସି ଫୋନ୍ପେ କରିପାରୁଛେ କି ଟିକେଟ୍ କରିପାରୁଛେ ପଇସା ପେମେଣ୍ଟ କରିପାରୁଛେ ଫଳରେ ବ୍ୟାଙ୍କ କି ବଜାର କି ମାର୍କେଟ କୌଣସି ଜାଗାକୁ ଆମକୁ ଯିବା ପାଇଁ ପଡ଼ୁନି ସପିଂ କରିବା ପାଇଁ ହେଲେ ଆମେ ସାଙ୍ଗେ ସାଙ୍ଗ ଆମାଜନ୍ କି ଫ୍ଲିପକାର୍ଟ ସାହାଯ୍ୟରେ ଆମେ ସାଙ୍ଗେ ସାଙ୍ଗେ ଅର୍ଡ଼ର କରିଦଉଛେ ବିଭିନ୍ନ ପ୍ରକାର ଜିନିଷ ଆମେ ସାଙ୍ଗେ ସାଙ୍ଗେ ପାଇପାରୁଛେ ଆଉ ହୋଟେଲ୍ ବୁକ୍ ବି କୌଣସି ଦୂର ଜାଗା ଆମର ଯିବାର ଥିଲେ ଆମେ ସାଙ୍ଗେ ସାଙ୍ଗେ ମୋବାଇଲ୍ରେ ସାର୍ଚ କରି ଆମେ ସବୁକିଛି ଜାଣିପାରୁଛେ ହୋଟେଲ ବୁକିଂ ପାଖରୁ ଆରମ୍ଭ କରି ସେ ଜାଗାର ଚାଲିଚଳନ ଖାଇବା ପିଇବା ସବୁ କିଛି ଆମେ ଜାଣିପାରୁଛେ ରେଲୱେ ଟିକେଟ୍ ଟିକେଟ୍ ମଧ୍ୟ ଆମେ କରୁଛେ ଯାହାଫଳରେ କି ଆମକୁ ଦୂରଯାତ୍ରା ପାଇଁ କୌଣସି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନି ବ୍ୟାଙ୍କ ମାନଙ୍କରେ ଯେଉଁ ଆମେ ପଇସା ଉଠାଇବା ପାଇଁ ଆଗରୁ ଯେଉଁ ଆଠ ଦଶ କିଲୋମିଟର ଯାଉଥିଲେ ବ୍ୟାଙ୍କ ଗୁଡ଼ିକୁ କିନ୍ତୁ ବର୍ତ୍ତମାନ ଘରେ ବସି ଆମେ ବ୍ୟାଙ୍କିଂ ଇଏ କରିପାରୁଛେ ବ୍ୟାଙ୍କର ସବୁକିଛି ସୁବିଧା ପାଇପାରୁଛେ ଆଉ ପିଲାମାନଙ୍କ ପାଠ ପଢ଼ାଇବା ପାଇଁ ନିହାତି ଗୋଟେ ମୋବାଇଲ୍ ଦରକାର ମୋବାଇଲ୍ରେ ବର୍ତ୍ତମାନ ପିଲାମାନଙ୍କର କ୍ଲାସ୍ ଚାଲିଛି ପିଲାମାନେ ମୋବାଇଲ୍ରେ ହିଁ ସବୁକିଛି କରିପାରୁଛନ୍ତି ଆଉ ଆମ ମାନଙ୍କର ବି ବହୁତ କିଛି ସୁବିଧା ମୋବାଇଲ୍ ଦ୍ୱାରା ହେଇଯାଇଛି ୟୁଟ୍ୟୁବ ମାଧ୍ୟମରେ ଆମେ ଦେଶ ବିଦେଶର ଭଲ ମନ୍ଦ ଖବର ସାଙ୍ଗେ ସାଙ୍ଗେ ଆମେ ଜାଣି ଜାଣିପାରୁଛେ ୟୁଟ୍ୟୁବ ମାଧ୍ୟମରେ ଲୋକମାନେ ରୋଜଗାରଶୀଳ ବି ହେଇଗଲେଣି କିଛି ଲୋକ ରୋଜଗାର ବି କରୁଛନ୍ତି ଆଉ ଜ୍ଞାନକୌଶଳରେ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଦେଶର ବହୁତ କିଛି ଉନ୍ନତ ହେଇଛି ଆହୁରି ଏମିତି କି ହେଲା ଆହୁରି ଦେଶର ବହୁତ କିଛି ଉନ୍ନତି ହେବ